ଆମ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକ ହେଲା ଆମର ସରକାରୀ ବିଦ୍ୟାଳୟ ହେଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପ୍ରାଇଭେଟ ସ୍କୁଲ ମଧ୍ୟ ଅଛି କିନ୍ତୁ ସରକାରୀ ବିଦ୍ୟାଳୟରେ ବହୁତ କିଛି ସୁବିଧା ଅଛି ଆଉ ପ୍ରାଇଭେଟ ସ୍କୁଲରେ ଯେଉଁ ପ୍ରକାର ସୁବିଧା ଅଛି ତା'ଠାରୁ ଭଲ ସୁବିଧା ଗରିବ ଲୋକମାନେ ତାଙ୍କ ନିଜ ଛୁଆ ପିଲାମାନଙ୍କୁ ପଢ଼ିବା ପାଇଁ ପ୍ରାଇଭେଟ ସ୍କୁଲର ଯେଉଁ ପଇସା ଦରକାର ସେସବୁ ଦେଇପାରିନାହାନ୍ତି ଯେଉଁଥିପାଇଁ ସରକାରୀ ସ୍କୁଲ ପିଲାଙ୍କ ଗରିବ ପିଲା ଛୁଆ କିପରି ଯେଉଁ ଆମର ଶିକ୍ଷା ଦଶମ ଯାଏଁ ଯେଉଁ ବାଧ୍ୟତାମୂଳକ ସେହି ସବୁକିଛି ସମ୍ଭବ ହୋଇପାରୁଛି